ବର୍ଷ ବର୍ଷ ଧରି ସନ୍ତରଣ ପ୍ରତି ମୋର ଏକ ଆଭିମୁଖ୍ୟ ଅଛି ଯେ ପୋଖରୀରେ ପୋଖରୀରେ ପହଁରେ ପହଁରିବା ଦ୍ୱାରା ଦେହର ଗୋଟେ ଏକ୍ସର୍ସାଇଜ୍ ହୁଏ ମୋର ଏମିତି ଗୋଟେ ଅନୁଭୂତି ଅଛି ମୁଁ ନିଜେ ପହଁରିବା ଦ୍ୱାରା ପୋଖରୀରେ ଗୋଟେ ଛୋଟ ଛୁଆଟେ ବୁଡ଼ି ଯାଉଥିଲା ମୁଁ ତାକୁ ଉଦ୍ଧାର କରିଥିଲି ମୋର ଏଇଟା ହେଉଛି ଅନୁଭୂତି